ଆଜିକା ଦିନରେ ଓଡ଼ିଶାରେ କୃଷିକ୍ଷେତ୍ରକୁ ନିୟନ୍ତ୍ରଣ କରୁଥିବା ପ୍ରମୁଖ ଆଇନ ମଧ୍ୟରେ ବିଶେଷ କରି ଋଣ ଦିଗଟି ଅନ୍ୟତମ କୃଷି କୃଷକମାନଙ୍କୁ ଋଣ ଯୋଗାଇ ଦିଆଯାଇ ସେମାନଙ୍କର କୃଷି ଉତ୍ପାଦନକୁ ଦ୍ଵିଗୁଣିତ କରିବା ଲକ୍ଷ୍ୟରେ ଓଡ଼ିଶା ସରକାର ବହୁ ପଦକ୍ଷେପମାନ ନେଇଛନ୍ତି